ହ୍ୟାଲୋ ହଁ ହଁ ନମସ୍କାର ହଁ ହଁ କରିବା କରିବା ହଁ ହଁ କରିବା କରିବା ତାକୁ ହଁ ହଁ ହଉ ଯିବା ଯିବା ଯିବା ଆଜ୍ଞା ଯିବା ଯିବା ଯିବା ଗଜପତି ଜିଲ୍ଲା ଯେମିତି ଚେଷ୍ଟା ଟିକିଏ ରହିବ ହଁ ବିଖ୍ୟାତ ହୋଇକି ଇଏ କରିବା ତାକୁ ପେପର୍ରେ ଆଉଟ୍ କରିକରି ଲୋକଙ୍କୁ ଜଣା କରିବା କରିକିରି ସହଯୋଗ କରିବା ହଉ ସେ ଚେଷ୍ଟା କରିବା ହଁ ତା ହଁ ହଁ ସେ ଚେଷ୍ଟା କରିବା ଗଜପତି ଯିବା ପେପର୍ ତାକୁ ଆଉଟ୍ କରି ଲୋକ ଜଣାଇକି ସେ ସବୁ କରିବା

ନାଇଁ ଦେବା ଦେବା ହଁ ହଁ ଦେବା ଯୋଗ ଦେବା ଯୋଗ ଦେଲେ ଯୋଗ ଦେଲେ ଏକା ଲୋକ ବୁଝିପାରିବେ ନା ଆଉ ହଁ ହଁ ହଁ ହଁ